ହଁ ମିଳିବ ଆପଣ ଖାଲି ଗେଣ୍ଡୁ ଫୁଲ ନେବେ ନା ମାଣବସାରେ ତ ପଦ୍ମ ଫୁଲ ବି ନେଉଛନ୍ତି ହଁ ଆପଣଙ୍କୁ କେତେ ଦରକାର କହୁନାହାଁନ୍ତି ଗେଣ୍ଡୁ ଫୁଲମାଳ ନେବେ ନା ଗୁଣ୍ଡବାଲା ନେବେ ଖାଲି ଗେଣ୍ଡୁ ଆଉ ପଦ୍ମ ନେବେ ନା ନାହିଁ ଆଉ କ'ଣ ଦରକାର ଆମର ତ କେତେ ପ୍ରକାର ଭେରାଇଟିର ଫୁଲ ଅଛି ଯେମିତି ଚମ୍ପା ମଲ୍ଲୀ ମନ୍ଦାର ହଁ ଗୋଲାପ ଫୁଲ ମିଳିବ ଦଶ ଟଙ୍କା ହଁ କଢ଼ ସହ ଡାଙ୍ଗ ରହିବ ପତ୍ର ଥିବ ଚାରିଟା ତିନିଟା ଖଣ୍ଡେ ଏମିତି ଆଉ

ଖୋଲା ନେଲେ ଆପଣଙ୍କୁ ଦଶ ଟଙ୍କାରେ ଦଶଟା ମିଳିବ ହଁ ଆଉ ମାଳ ନେଲେ ଗୋଟେ ମାଳ କୋଡ଼ିଏ ଟଙ୍କା ଏଇ ଚମ୍ପା ମଲ୍ଲୀ କେତକୀ ମନ୍ଦାର କନିଆରୀ ହଁ ଆମେ ପହଞ୍ଚାଇ ଦେବୁ ଆପଣ ଯଦି ନ ଆସିପାରିବେ ବି ଆମ ପିଲାଙ୍କ ସହିତ ଯଦି ପଠେଇବୁ ତା'ହେଲେ ତା'ର ବି ଚାର୍ଜ୍ ଲାଗିବ ପିଲାଟା ଯାଇକି ଯେଉଁ ଦବ ନା

ହଁ ପିଙ୍କ ହ୍ୱାଇଟ୍ ମିଶିକି ଗୋଟେ ଅଛି ଆଉ ଖାଲି ଗୋଲାପୀ କଲର୍ ବି ଗୋଟେ ମିଳିବ

ହଁ ଆମର ପୁରା ଫ୍ରେଶ୍ ସବୁ ମାନେ ପୁରା ତାଜା ଫୁଲ ଆମର ଶୁଣନ୍ତୁ ଏଇ ବଜାରରେ ଯେତିକି ଦୋକାନ ଅଛି ସବୁଠୁ ମାନେ କମ୍ ରେଟ୍ରେ ମିଳିଲେ ବୋଧେ ମୋ ଦୋକାନରେ ମିଳିବ ହଁ ହଉ ଆପଣ କୁହନ୍ତୁ କେତେ ନେବେ ସେଇ ଅନୁସାରେ ଯଦି ଆପଣ ଅଧିକା ଫୁଲ ନେବେ ତା'ହେଲେ ମୁଁ କମ୍ ରେଟ୍ରେ ଦେବି ଟିକେ କମାଇବି ଆଉ ଯଦି ଆପଣ କମ୍ ଫୁଲ ନେବେ ତା'ହେଲେ ମୋର ଲାଭ କ'ଣ ଆଉ ମୁଁ ତ ପୁଣି ଲାଭ ରଖିବି ନା ନାହିଁ ଆଉ ତା'ହେଲେ କୁହନ୍ତୁ ମାଳ କେତେଟା ନେବେ ଆଉ ଗେଣ୍ଡୁ ମାଳ କେତେ ନେବେ ଗେଣ୍ଡୁ ଖୋଲାରୁ କେତେ ନେବେ

ହଁ ହଉ ମାଳ କୋଡ଼ିଏ ଟଙ୍କା ମୁଁ ଆପଣଙ୍କୁ ପନ୍ଦର ଟଙ୍କାରେ ଦେବି ଆଉ ହଁ ହଉ ଠିକ୍ ଅଛି ଆଉ ପଦ୍ମ ଫୁଲ ହେଉଛି ଗୋଟାକ ପନ୍ଦର ଟଙ୍କା

ଆଉ ଗୋଲାପ ଫୁଲ ସବୁ ଫୁଲରୁ କାଟିଦେଲେ ମୁଁ କ'ଣ ପାଇବି ତା'ହେଲେ ହଁ ହଉ ତା'ହେଲେ ଆପଣ କାଟିକି ମୁଁ ଆପଣଙ୍କୁ ପଠାଇଦେବି ତା'ହେଲେ ପିଲାଙ୍କ ସହିତ ଆଉ ହଉ ଠିକ୍ ଅଛି